ହଁ ମୁଁ ଗୋଟିଏ ମେକପ ବକ୍ସ କିଣିଥିଲି ବାହାଘର ପାର୍ଟି ଫାର୍ଟିକି ବି ପିନ୍ଧିକି ଯାଏ ଭଲ ଲାଗେ ମୋତେ ବହୁତ ସୁନ୍ଦର ଲାଗନ୍ତି ମେକପ ବକ୍ସଟା ଭଲ ହୋଇଥିଲା ମୁଁ ବହୁତ ଦାମ ଦେଇକି ବି କିଣିଥିଲି ଆଉ ଭଲ ଲାଗେ ମୋତେ ମେକପ ହେବାକୁ